ହ୍ୟାଲୋ ଓଲାରୁ କହୁଛନ୍ତି କି ହଁ ମୁଁ ପ୍ରମୋଦ କହୁଥିଲି ହଁ ଏଇ କିଛି ସମୟ ଆଗରୁ ମୁଁ ଏକ କ୍ୟାବ୍ ବୁକ୍ କରିଥିଲି ପୁରୀ ଯିବା ନିମନ୍ତେ କିନ୍ତୁ ନିକଟରେ କୌଣସି ଗାଡ଼ି ନଥିଲା ଏବଂ ଗାଡ଼ି ମୋ ପାଖରେ ପହଞ୍ଚିବାକୁ ଏକ ଘଣ୍ଟା ଲାଗିବ ବୋଲି ଦର୍ଶାଇଥିଲା ତେଣୁ ମୁଁ ବାଧ୍ୟ ହୋଇ ତାକୁ ବାତିଲ୍ କରିଥିଲି ନାଇ ନାଇ ମୁଁ ପ୍ରଥମେ ବୁକ୍ କରିଥିବା ସମୟରେ ଆପଣଙ୍କୁ କିଛି ଅଗ୍ରିମ ପଇସା ଦେଇଥିଲି ସେହି ପଇସା ଫେରସ୍ତ ଚାହୁଁଛି ହଁ ଠିକ୍ ଅଛି ମୁଁ ଏବେ ମୋ ଆକାଉଣ୍ଟ ଡ଼ିଟେଲସ୍ କୁ ସେଥିରେ ବର୍ଣ୍ଣନା କରିଦେଉଛି ଆପଣ ସେହି ଆକାଉଣ୍ଟକୁ ମୋ ପଇସା ଫେରସ୍ତ କରିଦେବେ ଠିକ୍ ଅଛି ଧନ୍ୟବାଦ